ହ୍ୟାଲୋ ଆପଣ ଓଲା ଟ୍ରାଭେଲସ୍ରୁୁ କହୁଥିଲେ ମୁଁ ମାଲକାନଗିରିରୁ ଜୟପୁର ଯିବା ପାଇଁ ବସ୍ରେ ଯାଉଥିଲି ମୋର ମୋର ମୋବାଇଲ୍ ଓ ୱାଲେଟ୍ ଛାଡ଼ି ଦେଇ ଆସିଲି ମୋତେ ଏବେ ପହଞ୍ଚାଇ ଦେବା ପାଇଁ ଓଲା ବୋଲି ଆପ୍ ଆପ୍ରେ ପଠାଇ ଦେବାକୁ ଅନୁରୋଧ କରୁଛି

ମାଲକାନଗିରି ମତେ ମୋବାଇଲ୍ ଓ ୱାଲେଟ୍ ପଠେଇଦେବେ ମୁଁ ମାଲକାନଗିରି ଜିଲ୍ଲା ଏମ୍ ଭି ଥାର୍ଟି ଏଇଟ୍ ଗ୍ରାମରୁ କହୁଥିଲି ମୋର ନାମ ସୋନାଲି ହୀରା ମୋତେ ମୋ ମୋବାଇଲ୍ ଓ ୱାଲେଟ୍ ଫେରେ ଆଣିଦେବେ ମୁଁ ଭୁଲ୍ରେ ଥୋଇ ଆସିଥିଲି ଗାଡ଼ି ନମ୍ବର୍ ଓ ଡ଼ି ଜିରୋ ସିକ୍ସ ଥ୍ରୀ ଟୁ ମୋବାଇଲ୍ ସିଫ୍ଟ କରିଦେବେ ମୋତେ ମୋବାଇଲ୍ ଆଉ ୱାଲେଟ୍ ଦରକାର